ଉଣେଇଶ ଶହ ଅନେଶତ ମସିହାରେ ବହୁତ ବଡ଼ ଭୟଙ୍କର ମହାବାତ୍ୟା ହୋଇଥିଲା ଏହି ବାତ୍ୟାରେ ବହୁତ ଜୋର୍ ବର୍ଷା ପବନ ଘଡ଼ଘଡ଼ି ହୋଇଥିଲା ଏହି ବାତ୍ୟା ହେବା ଯୋଗୁଁ ଆମ ଅଞ୍ଚଳରେ ଘର ଦ୍ୱାର ସବୁ ଭାଙ୍ଗି ଯାଇଥିଲା ମହାବାତ୍ୟାରେ ବହୁତ ବଡ଼ କ୍ଷତି ହୋଇଥିଲା କୁଢ଼ କୁଢ଼ ଲୋକ ମରିଯାଇଥିଲେ ପ୍ରାୟ ଦଶହଜାରରୁ ଅଧିକ ଲୋକ ମରିଯାଇଥିଲେ ଲୋକମାନେ ସେ ସମୟରେ ଖାଇବାକୁ କିଛି ପାଉନଥିଲେ ରହିବାକୁ ମୁଣ୍ଡ ଉପରେ ଛାତ ନଥିଲା ଆଜିକୁ ଏହି ବାତ୍ୟା ବାଇଶ ବର୍ଷ ହୋଇଗଲାଣି ଏବେ ପର୍ଯ୍ୟନ୍ତ ଏହି ମହାବାତ୍ୟାକୁ ଲୋକମାନେ ଭୁଲି ନାହାନ୍ତି